ଆମ ଅଞ୍ଚଳରେ ବହୁତ ପ୍ରକାର କ୍ରୀଡ଼ା ଖେଳିଥାନ୍ତି ସେଥିମଧ୍ୟରୁ କବାଡ଼ି ରନିଙ୍ଗ ଲଙ୍ଗ୍ ଜମ୍ପ ତାପରେ କେତେ ପ୍ର ସ୍କିପିଂ କେତେ ପ୍ରକାର ଖେଳ କରନ୍ତି କିନ୍ତୁ ମୋର ଫେଭରୋଇଟ୍ ଖେଳରେ ସ୍କିପିଂ ଦୋଳି ଦୌଡ଼ି ଖେଳିବା ମୋର ବହୁତ ଇଚ୍ଛା ସେଥିପ ଗ୍ରାଉଣ୍ଡରେ ଖେଳିବାକୁ ଗଲେ ରନିଙ୍ଗ ଫନିଙ୍ଗ ସମ ସବୁପ୍ରକାର ଖେଳମାନ କୋଚ୍ ଥାଏ ସେ କୋଚମାନେ ସମସ୍ତେ ଶିଖାଇଥାନ୍ତି ତାଙ୍କେ ଶିଖାରେ ବହୁତ ଭଲ ଖେଳି ହେଲେ ବହୁତ ଭଲ ପ୍ରଶିକ୍ଷଣ କରିଥାନ୍ତି ଆଉ କେତେ ପ୍ରକାର ଖେଳ କେତେ ପ୍ର ଗେମ୍ ଥାଏ ରନିଙ୍ଗ ଏଇସବୁ କରିବା ଦ୍ୱାରା ଦେହ ହେଲ୍ଥ ବି ଭଲ ରହେ ଫିଟନେସ୍ ବି ରହେ ସକାଳ ଉଠିକି ସବୁପ୍ରକାର ପ୍ରାକ୍ଟିସ୍ କଲେ ସବୁ ପ୍ର୍ରକାର ଖେଳ ଅଟୋମେଟିକ୍ ହୋଇଯାଇଥାଏ ବିଭିନ୍ନ ପ୍ରକାର ଖେଳାଯାଏ କିନ୍ତୁ କେତେ ଗୁଡ଼ା ମୋର ଫେବୋରାଇଟ୍ ସେଥିପାଇଁ ମୋତେ ଖେଳିବାକୁ ମୋତେ ବହୁତ ପସନ୍ଦ ସେଥିପାଇଁ ମୁଁ ସବୁଦିନ ଯାଏ ଆଉ ସବୁଦିନ ପ୍ରାକ୍ଟିସ୍ କରି କୋଚ ବି ଥାଆନ୍ତି ତାଙ୍କେ ବି ଆସନ୍ତି ଆଉ କୋଚିଙ୍ଗ କରି ଭଲ ଶିଖାଇଥାନ୍ତି ଶିଖାଇବା ଦ୍ୱାରା କେତେବେଳେ କମ୍ପିଟିସନରେ ପାର୍ଟିସିପେଟ୍ କରି ପ୍ରାଇଜ୍ ବି ଆଣେ ଏତେ ଏତେ ସମସ୍ତେ ପ୍ରୋତ୍ସାହିତ କରନ୍ତି ସେଥିପାଇଁ ମୁଁ ବହୁତ ଖୁସି